ଏଇ ଦୁଇ'ବର୍ଷ ଆଗରୁ ମୁଁ ଗୋଟିଏ ସାର୍ଟ କିଣିଥିଲି ସେ ସାର୍ଟଟି ବର୍ତ୍ତମାନ ସୁଦ୍ଧା ମୋ ମୋ ପାଖରେ ଅଛି ଏବଂ ସାର୍ଟଟି ବହୁତ ଭଲରେ ଅଛି ବର୍ତ୍ତମାନ ସୁଦ୍ଧା ଛିଡ଼ି ନାହିଁ ବର୍ତ୍ତମାନ ମୁଁ ତା'କୁ ପିନ୍ଧିକି ଚାରିଆଡ଼େ ଯିବା ଆସିବା ମଧ୍ୟ କରିପାରୁଛି